ଓଡ଼ିଶା ବ୍ୟବସାୟ କ୍ଷେତ୍ର ସାମାଜିକ କିମ୍ବା ପରିବେଶ ପ୍ରଭାବକୁ କିପରି ସମାଧାନ କରେ କିମ୍ବା ହ୍ରାସ କରେ ଓଡ଼ିଶା ବ୍ୟବସାୟ କ୍ଷେତ୍ରରେ ମୁଖ୍ୟତଃ ସାମାଜିକ ବା ପରିବେଶ ପ୍ର ପ୍ରଭାବରେ ଦେଖାଯାଇଥାଏ ସାମାଜିକ କହିଲେ ନିଜର ସ୍ଥାାୟୀତ୍ୱ ନୈତି ନୈତିକତା ଅଭିଜ୍ଞତା ସ୍ଥାୟୀତ୍ୱ ଲୋକମାନେ ସେମାନେ ସ୍ଥାୟୀତ୍ୱର ବ୍ୟବସ୍ଥା ଉପରେ ନିଜର ଅ କବଜା କରିବାକୁ ଚାହୁଁଚନ୍ତି ଏନ୍ତି ପରିବେଶ କ୍ଷେତ୍ରରେ ମଧ୍ୟ ବ୍ୟବସାୟିକ ନିୟନ୍ତ୍ରଣ କରିବାର ମାନେ ମୂଲ୍ୟାଙ୍କନ ସ୍ଥାୟୀତ୍ୱ ଖନୀ ଏପରି ଅଛି ଯେପରି ଖଣିମାନଙ୍କର କମ୍ ପଛୁ ମାରେ ସେ ବ୍ୟବସାୟାର ଜିନିଷ ଥାଏ ଏପରି ହୋଇଥାଏ କି ସେହି ଦ୍ୱାରା ସେମାନଙ୍କ ଓ ପରି ଏହା ଏହିମାନଙ୍କ ଦ୍ୱାରା ହି ଓଡ଼ିଶାର ବ୍ୟବସାୟରେ ମୁଖ୍ୟତଃ ସମା ପରିବେଶ ଆଉ ସାମାଜିକ ସମାଧାନ ହ୍ରାସ କରିଥାଏ ଏହାମାନଙ୍କୁ ଏମାନଙ୍କୁ ହ୍ରାସ କରିବା ପାଇଁ ମୁଖ୍ୟତଃ ଏହାର ଆ ଗୋଟେ ମୁଖ୍ୟତଃ ସ୍ରୋତ ଖୋଜିବାକୁ ପଡ଼ିଥିବ ଯେପରି ସେଠାରେ ଆସିକି କୌଣସି ଅସୁବିଧା ସେ ସମ୍ମୁଖୀନ ହୋଇନଥି ଯାଉଥିଲେ